ମୁଁ ଘରେ ଗୋଟିଏ ବଗିଚା ତିଆରି କରିଛି ସେଥିରେ ବିଭିନ୍ନ ପ୍ରକାରର ଗଛ ମୁଁ ଲଗେଇଛି ଆଉ ସେ ବଗିଚାକୁ ମୁଁ ଭଲ ଭାବରେ ରକ୍ଷଣ ବେକ୍ଷଣ କରିଥାଏ ସେଇ ବଗିଚାରେ ହର୍ ଏକ୍ ପ୍ରକାରର ଫୁଲ ଗଛ ଫଳ ଗଛ ଲଗା ହେଇଥାଏ ଏହା କରିବାଟା ବହୁତ କଷ୍ଟକର କାମ କିନ୍ତୁ ଆମେ ତା'କୁ ବହୁତ ଭଲ ଭାବରେ ଯତ୍ନ ନେଇଥାଏ ତା'ର ରକ୍ଷଣ ବେକ୍ଷଣ ଆମେ ଭଲ ଭାବରେ କରିଥାଉ ଏବଂ ସେଥିରେ ଆମେ ଅନ୍ୟାନ୍ୟ ଗଛ ଫୁଲ ଗଛ ଭଲ ଭଲ ଦାମୀ ଦାମୀ ଫୁଲ ଗଛ ଆମେ ବଜାରରୁ ତାହାର ଚାରା ଆଣି ଲଗେଇଥାଉ ସେଥିରେ ଆମକୁ କିଛି ଅର୍ଥ ଦେୟ କରିବାକୁ ପଡ଼ିଥାଏ ଏବଂ ସେହି ଅର୍ଥ ଦେୟକରି ଆମେ ଭଲ ଭଲ ଫୁଲ ଗଛ ସବୁ ଯାହା ଗେଣ୍ଡୁ ଗୋଲାପ ଏମିତି ବିଭିନ୍ନ ପ୍ରକାରର ଫୁଲ ଆମେ ଆଣି ଲଗେଇଥାଉ ସେହି ଫୁଲକୁ ଆମେ ତୋଳି ତା'କୁ ନେଇ ବଜାରରେ ବି ବିକ୍ରି ବି କରିଥାଉ ମଧ୍ୟ ଏବଂ ବଗିଚାଟି ଆମକୁ ଦେଖିବା ପାଇଁ ସୁନ୍ଦର ବି ଲାଗିଥାଏ ଏବଂ ଲୋକମାନେ ବି ବହୁତ ଆସନ୍ତି ଦେଖିବା ପାଇଁ ବୁଲିବା ପାଇଁ ଆମ ଗାଁ ଗହଳିରେ ସାଧାରଣତଃ ଏହି ବଗିଚାକୁ ଦେଖି ଲୋକମାନେ ବହୁତ ଭଲ ବି ଭାବନ୍ତି ମଧ୍ୟ ଏବଂ ସେଥିରେ ନାନା ପ୍ରକାରର ଫୁଲ ଫଳ ସବୁ ଫଳିଥାଏ ଏହା ଦେଖି ସମସ୍ତେ ଆମ୍ଭକୁ ଭଲ ବି କହିଥାନ୍ତି ଏବଂ ଏହିଭଳି ତା'କୁ କରିବାଟା ବି ଏତେ ମାନେ କଷ୍ଟକର କାମ ମଧ୍ୟ ହୋଇଥାଏ ସେଥିରେ ଆମେ ସମୟ ଉପଯୋଗ କରି ତା'କୁ ସମୟ ଦେଇ ସେଇ ବଗିଚାର ରକ୍ଷଣା ବେକ୍ଷଣ କରିଥାଉ ଏବଂ ସେଥିରେ କିଛି ଅର୍ଥ ବି ଆମେ ଉପଯୋଗ କରିଥାଉ କାରଣ ସବୁ ଜିନିଷ ତ ହାତରେ ତିଆରି ହୁଏ ନାହିଁ କିଛି ଆମକୁ ବଜାରରୁ ଚାରାଫାରା କିଣି ଆଣି ଲଗେଇବା ପାଇଁ ବି ପଡ଼ିଥାଏ ତେଣୁ ଏହିଭଳି ବଗିଚାର ଆମେ ରକ୍ଷଣା ବେକ୍ଷଣ ବହୁତ ଭଲ ଭାବରେ କରିଥାଉ ଏହା ବହୁତ କଷ୍ଟର ସହିତ ଆମେ ତା'କୁ ବହୁତ ଯତ୍ନ ନେଇ ଏହା କରିଥାଉ